ମୁଁ ଗୋଟେ ଅର୍ଡ଼ରଟିଏ କରିଥିଲି ଏଇ ସ୍ଵିଗିରୁ ଦୁଇଦିନ ପୂର୍ବରୁ ଓ ତା'ର ମୁଁ ଅର୍ଡ଼ର କ୍ୟାନସଲ୍ ବି କରିଦେଇଥିଲି ମାତ୍ର ତାର ଟଙ୍କା ମୋତେ ଏବେ ଯାଏଁ ବି ଫେରସ୍ତ ହୋଇନି ହଁ ମୋର ଅର୍ଡ଼ର ନମ୍ବରଟା ଦୁଇ ତିନି ସାତ ଛଅ ପାଞ୍ଚ ନଅ ଚାରି ତିନି ଦୁଇ ଏକ ଥିଲା ଏଇଟା ମୁଁ କାଲି ସନ୍ଧ୍ୟାବେଳ ଟାଇମ୍ରେ ଅର୍ଡ଼ର କରିଥିଲି ଏବେ ଯାଏଁ ତା'ର ମୋତେ ରିଫଣ୍ଡ ଆସିନି ତ ମୁଁ ଚାହୁଁଛିକି ଟିକିଏ ଜଲ୍ଦି ଏଇ ଘଟଣାକୁ ଆପଣ ଦେଖନ୍ତୁ ବୋଲି ହଁ ମୁଁ ଏକ ମିନିଟ୍ ଭିତରେ ହିଁ ଅର୍ଡ଼ର କ୍ୟାନସଲ୍ କରିଥିଲି ତ ତା'ର କଣ୍ଡିସନ୍ ଅନୁଯାୟୀ ମୁଁ ଏକ ମିନିଟ୍ ଭିତରେ ହିଁ ତାର ଅର୍ଡ଼ର କ୍ୟାନସଲ୍ କରିଥିଲି ତ ମୋତେ ତା'ର ପେମେଣ୍ଟ୍ ମିଳିଯିବା କଥା ଏବେ ଯାଏଁ ବି ସେଇଟା ମୋତେ ରିଫଣ୍ଡ ହେଇନି ହଁ ଯେଉଁ ଆକାଉଣ୍ଟରୁ ମୁଁ ପେ' କରିଥିଲି ମୋତେ ସେହି ଆକାଉଣ୍ଟ ହିଁ ରିଫଣ୍ଡ କରିବା ଦରକାର ହୁଁ ହୁଁ ହୁଁ ନିଶ୍ଚତ